ନିଶ୍ଚିତ ଭାବରେ ଆମମାନଙ୍କର ଆଉ ବଜାର ବିଷୟରେ ଯଦି ଆମେ ଚିନ୍ତା କରୁ ଆଉ ଏଇଟା ଯଦି ବିି ଭଗବାନଙ୍କ ଦୟାରୁ ଆଜି କମ୍ୟୁନିକେସନ୍ ଆଉ ଗାଁ ସହରମାନଙ୍କରେ ରହିଅଛି ତଥାପି ଲୋକମାନେ ଆଉ ବଜାରକୁ ଯିବା ପାଇଁ ସେମାନେ ଅସୁବିଧା ହେଉଛନ୍ତି ଏବଂ ସବୁଠୁ ଅସୁବିଧା ହେଉଛି ଯେ ଏଇଠାରେ ଆମାନଙ୍କର ମଣ୍ଡି ନହିଁ ଯାହାକି ଆଉ ଲୋକମାନେ ଉଚିତ ଦରଦାମରେ ବିକ୍ରି କରିବା ପାଇଁ କୌଣସି ଭାବରେ ସେମାନେ ସୁବିଧା ପାଇ ପାରୁନାହାନ୍ତି ଆଉ ସେମାନେ ଯାହା କିଛି ଅମଳ କରିଥାନ୍ତି ବାଧ୍ୟ ହେଇକିରି ସେମାନେ ଗୋଟେ ପ୍ରାଇଭେଟ୍ ବା ଭାବରେ ଆଉ ସେମାନେ ବୋଝେଇକି ବଜାରରେ ଆଣିକରି ସେମାନେ ବିକ୍ରି କରି ପ୍ରତିପାଳନ ବା ପ୍ରତିପାଳିତ ହେଉଅଛନ୍ତି ଆଉ ସେଇଟା ଗୋଟେ ବହୁତ ଦୁଃଖର କାରଣ ତେଣୁ ଏଇ କ୍ଷେତ୍ରରେ ମଧ୍ୟ ଆଉ ସରକାର ଯଦି ଆଉ କିଛି ଯଦି ସାହାଯ୍ୟ କରିଥାନ୍ତେ ତାହେଲେ ବହୁତ ଆଉ ଆମ ଅଞ୍ଚଳ ପାଇଁ ଗୋଟେ ସୁବିଧା ସୁଯୋଗ ହେଇପାରିଥାନ୍ତା